ମାଛ ଧରିବା ସମୟରେ ପରିବେଶ ପ୍ରଦୂଷଣ କିମ୍ବା ଜଳ ଜଳ ପ୍ରଦୂଷଣ ଏରା ସାଧାରଣ କଥା କାରଣ ଆମେ ଯେତେବେଳେ ନଦୀରେ ମାଛ ଧରୁ ନଦୀ ପାଣି ସ୍ରୋତ ଥିବାରୁ ସେଇଥିରେ ଯେଉଁ ମଇଳା ବା ଯେଉଁ ପରିବେଶର ଯେଉଁ ହାନିକାରକ ବିଷୟବସ୍ତୁ ହୋଇଥାଏ ବା ଜଳ ଦୂଷିତ ହୋଇଥାଏ ତାହା ତଳ ଆଡ଼କୁ ଗଡ଼ିଯାଏ ଫଳରେ ଆମକୁ କିଛି ଜଣାପଡ଼ି ନଥାଏ ଯେ ଆମେ ଜଳ ପ୍ରଦୂଷଣ କରିଥାଉଁ ବୋଲି କିନ୍ତୁ ଯେତେବେଳେ ଆମେ ପୋଖରୀରେ ମାଛ ମାରିଥାଉଁ ସେତେବେଳେ ଜଣାପଡ଼ିଥାଏ ଯେ ଆମେ ବହୁତ ଗୁଡ଼ିଏ ଜଳ ପ୍ରଦୂଷଣ କରିଥାଉ ଯେମିତି ଯେ ପୋଖରୀରେ ମାଛ ମାରିବା ସମୟରେ ଆମେ ବହୁତ ଗୁଡ଼ିଏ ଲୋକ ସେ ପୋଖରୀ ଭିତରକୁ ପ୍ରବେଶ କରିଥାନ୍ତି ଫଳରେ ସେମାନେ ଯିବା ଦ୍ୱାରା ପାଣି ଗୋଳିଆ ହୋଇଥାଏ ସେମିତି ଯେଉଁ ଜାଲ ଗୁଡ଼ିକ ସେ ବନ୍ଧରେ ମାଛ ମାରିଥାନ୍ତି ତାହା ମଧ୍ୟ ଜଳ ପ୍ରଦୂଷଣ କରିଥାଏ ଯେମିତି ତା ତଳେ ଲାଗିଥିବା ଲୁହା ଖଣ୍ଡ ଗୁଡ଼ିକ ପଙ୍କରେ ଘଷି ହେଇଯାଇଥାଏ ଫଳରେ ବସି ଯାଇଥିବା ପଙ୍କ ବା ଆବର୍ଜନା ପୁଣି ଉପରକୁ ଆସି ଜଳରେ ମିଶିଥାଏ ଫଳରେ ପାଣି ଗୋଳିଆ ହୋଇଥାଏ ଏବଂ ସେଇ ପାଣିକୁ ଯଦି ଆମେ ଗାଧେଇବା ତେବେ ଆମ ଦେହ ବହୁତ ଜୋରେ କୁଣ୍ଡେଇ ହୁଏ ସେଇଥିପାଇଁ ସେଇଥିପାଇଁ ଯେତେବେଳେ ମାଛ ମରାଯିବ ସେତେବେଲେ ସେଥିପ୍ରତି ବହୁତ ଦୃଷ୍ଟି ଦେବାକୁ ପଡ଼ିଥାଏ ସେମିତି ଏବେ ନଦୀମାନଙ୍କରେ ମାଛ ମାରିବା ପାଇଁ ଡିନାମାଇଟର ବେଆଇନ୍ ବ୍ୟବହାର କରାଯାଉଛି ସେମିତି ଯଦି ବନ୍ଦ ହବ ତ ଆମ ଜଳ ପ୍ରଦୂଷଣ ହେବ ନାହିଁ